ତମ ଜିନିଷ କେମତି ଚାଲିଛି ହେ ଭାଇ ତମ ଜିନିଷ ତାହେଲେ ଠିକ ଚାଲିଛି ମୋ ଜିନିଷ ବହୁତ ହଇରାଣ ହେଲି ଭାଇ ଦୁଇ ତିନିଥର ମେକାନିକ ପାଖକୁ ନେଇକି ସଜାଡ଼ିକରି ଆଣିଲିଣି ଜମା ପାଣି ଉଠୋଉନାଇଁ ପାଞ୍ଚ ମିନଟ ଦଶ ମିନଟ ଚାଲିଲା ପରେ ଅଟକି ଯାଉଛି ପୋଡ଼ି ଯାଉଛି ତିନି ତିନି ଥର ହେଲା ଏଇ ଥର ପୁଣି ଏତିକି ଟଙ୍କା ଖର୍ଚ୍ଚ କରିକିରି ଆସିଛି ଏଇଥର ଯଦି ପାଣି ନ ଉଠାଇଲା ବୋଇଲେ ଭାଇ ଫିକି ଦେବି ଏଇଟା ଅନ୍ୟ ଜିନିଷ ଗୋଟେ ଏକା ଧରିକିରି ଆସିବି ମୋତେ ହେଲେ ଟିକେ କହିଥାନ୍ତ ସେ ଯାଇକରି ବୌଦ୍ଧରୁ ଜିନିଷ ଆଣବା ବୋଲି ଫୁଲବାଣୀରୁ ଆଣିକି ବହୁତ ହଇରାଣ ହେଲି ଏଇ ଜିନିଷ ବର୍ଷେ ନୂଆ ନୂଆ ଭଲ ଚାଲିଲା ତା ପରେ ତ ଭାଇ ଏବେ ବାରମ୍ବାର ପୋଡ଼ୁଛି ଆଉ ଆଠ ଦିନ ଯାଉ ନାଇଁ ଚା ପାଞ୍ଚ ଦିନ ଛଅ ଦିନରେ ପୋଡି ଯାଉଛି ତେଣୁ ବଡ଼ ବିଜାର ହେଲିଣି ଭାଇ ତେଣୁ ବୌଦ୍ଧ କେବେ ଯିବ ତମେ ମିଶିକି ଯିବା ଗୋଟେ ଜିନିଷ ଧରିକି ଆସିବା ଭଲ ଉପାୟ ଗୋଟେ ବାଛିକି ଆଣିବା ସେଇଠୁ ଆଉ